ମୋର ଗୋଟେ ପ୍ରିୟ ପୁସ୍ତକ ଅଛି ଯାହାର ନାମ ହେଲା ଶ୍ରୀମଦ ଭାଗବତ ଗୀତା ତାକୁ ପଢ଼ିଲେ ମୁଁ ନିଜକୁ ବହୁତ ଶୃଙ୍ଖଳିତ ମନେକର ସେହିଆ ପଢ଼ିଲେ ମତେ ଠାକୁରଙ୍କ ବିଷୟରେ ଭଲ ଜିନିଷ ଜାଣିବାକୁ ମିଳେ ଗୀ ଶ୍ରୀମଦ ଭାଗବତ ଗୀତା ଆମକୁ ଭଲ ଜିନିଷ ବୁଝିବାକୁ ଚେଷ୍ଟା କରିଥାଏ ଆଉ ସେଇଆ ଠାକୁରଙ୍କ ବାଣୀ ଓ ଏହା ମୁଁ ଦିନକୁ ଦୁଇ ଥର ପଢ଼େ ଯେପରିକି ସକାଳେ ଉଠି ଗାଧୋଇ ସାଇଲା ପରେ ଓ ସଞ୍ଜବେଳେ ପୂଜା କରିସାଇଲା ପରେ ଏହା ପଢ଼ିବା ମତେ ବହୁତ ପସନ୍ଦ କାରଣ ଏଥିରେ ବହୁତ ଭଲ କ ବାଣୀ ଲେଖା ହୋଇଥାଏ ଯେପରି ଠାକୁରଙ୍କ ବିଷୟରେ ବହୁତ ଜିନଷ ଲେଖା ହୋଇଥାଏ ଓ ଆମେ ଜୀବନରେ କିପରି ଆଗକୁ ବଢ଼ିବୁ କିପରି ଭଲ କାମ କରିବୁ କିପରି ଲୋକଙ୍କ ସେବା କରିବୁ ଓ କିପରି ଖରାପ କାମଠୁ ଦୂରେଇକି ରହିବୁ ଏହା ଆମକୁ ଏହି ବହିରୁ ଶିଖିବାକୁ ମିଳେ ଏଥିପାଇଁ କି ମୁଁ ଏ ବହିକୁ ବହୁତ ପସନ୍ଦ କରେ କାରଣ ଏହାକୁ ଏହି ବହି ସମସ୍ତଙ୍କୁ ପଢ଼ିବା ଉଚିତ